ମୋତେ ବୁଲିବା ପାଇଁ ଭଲ ଲାଗେ ପୁରୀ ଜଗନ୍ନାଥ ମନ୍ଦିର ଗୁପ୍ତେଶ୍ୱର ଦାରିଙ୍ଗବାଡ଼ି ଦେଓମାଳି ପୁରୀ କାହିଁକି ବୁଲିବାକୁ ଭଲ ଲାଗେ ନା ପୁରୀରେ ସମୁଦ୍ର ଅଛି ମହାପ୍ରଭୁ ଜଗନ୍ନାଥ ଅଛନ୍ତି ଅଭଡ଼ା ଖାଇବାକୁ ଭଲ ଲାଗେ ଆଉ ପୁରୀ ବି ହେଉଛି ଗୋଟେ ଓଡ଼ିଶାର ସବୁଠୁ ବଡ଼ ଧାମ ପ୍ରଭୁ ଜଗନ୍ନାଥ ମନ୍ଦିର ଅଛି ଦେଓମାଳି ହେଉଛି ଆମର ସବୁଠୁ ବଡ଼ ଉଚ୍ଚ ପର୍ବତ ଆଉ ଗୁପ୍ତେଶ୍ୱର ହେଉଛି ମହାପ୍ରଭୁ ଶିବଙ୍କର ପୀଠ ସ୍ଥାନ ଦାରିଙ୍ଗବାଡ଼ି ଦାରିଙ୍ଗବାଡ଼ି ହେଉଛି ଆମର ଦ୍ୱିତୀୟ କାଶ୍ମୀରକୁ ଆସ ଦାରିଙ୍ଗବାଡ଼ିକୁ ଯେଉଁଟାରେ ବରଫ ପଡ଼େ ତା'ପରେ ମୋତେ ଆଉ କିଛି ବହୁତ ଜାଗା ବୁଲିବାକୁ ଲାଗେ ମୟୂରଭଞ୍ଜ ଯିବାକୁ ଭଲ ଲାଗେ ଯେଉଁଟାକି ଓଡ଼ିଶାର ପ୍ରଥମ ଜିଲ୍ଲା ଆକାରରେ ଆୟତ ଖେଳ ଆୟତ ଫଳ ଆକାରରେ ଆଉ ମୋତେ ଭଲ ଲାଗେ କଟକ ଯେତେବେଳେ ରଜ ଚାଲିଥାଏ